ଆମ ଅଞ୍ଚଳରେ ରନ୍ଧାଯାଇଥିବା ବହୁତ ସାରା ପାରମ୍ପାରିକ ଖାଦ୍ୟ ଅଛି ଯେମିତିକି ଗଇଁଠପିଠା କାକେରା ମଣ୍ଡାପିଠା ଏଣ୍ଡୁରିପିଠା ପୋଡ଼ପିଠା ଆରିସା ପିଠା ଘିଅ ପିଠା ଚିତଉ ପିଠା ରସଗୋଲା ଛେନାପୋଡ଼ ଦାନାଦର ଶାଗ ମାଛ ବେସର ଆଦି ବହୁତ ସାରା ପାରମ୍ପାରିକ ଖାଦ୍ୟ ଅଛି ଆମ ଖାଦ୍ୟ ଖାଇଲେ ବହୁତ ଭଲ ଲାଗେ ଲୋକମାନେ ବି ଆମ ଖାଦ୍ୟ ପାରମ୍ପରିକ ଖାଦ୍ୟ ଖାଇକି ବହୁତ ଖୁସି ହୁଅନ୍ତି ଆଉ ବହୁତ ଭଲ ବି ମଧ୍ୟ କୁହନ୍ତି ଆଉ ଆମ ପାରମ୍ପରିକ ଖାଦ୍ୟ ଶିଖିବା ପାଇଁ ବି ବହୁତ ଲୋକ ଚେଷ୍ଟା କରନ୍ତି ଆମ ପାରମ୍ପାରିକ ଖାଦ୍ୟ କେମିତି ଶିଖିବେ ସେଥିପାଇଁ ସେ ଆମ ଗାଁ କୁ ବି ଆସନ୍ତି ସେଥିପାଇଁ ଆଜି ଆମ ପାରମ୍ପାରିକ ଖାଦ୍ୟ ବହୁତ ଭଲ ଲାଗେ